ଆପଣ ଆପଣ ଏ ଯେଉଁ ବରା ପିଆଜି ବରା ଫରା ଦୁଇଟା ନେଇକି ଯାଆନ୍ତୁ ଆମେ ଟିକେ ରେଗୁଲାର ରେଗୁଲାର ୟୁଜ୍ କରିବୁ ରେଗୁଲାର ଖାଇବୁ ଆଉ କଷ୍ଟମର୍ ଟିକେ ରେଟ୍ ଫେଟ୍ କମ୍ କରିବେ ଆଉ ଆମର ବହୁତ ଲୋକ ଅଛନ୍ତି ଆସିବେ ରେଗୁଲାର ଖାଇବେ ଟିକେ କମ୍ କରିବେ ଆଉ ଆସ ସବୁ ଆଇଟମ୍ କ'ଣ କ'ଣ ହେଉଛି ଆଉ ନୂଆ ଆଇଟମ୍ ଆଉ ନୂଆ ଆଇଟମ୍ କ'ଣ ହେଉଛି ଆଉ ହଁ ହଁ ଆମର ପିଲା ସବୁ ଯିବେ ତ ଭଲରେ ହେଲୋ ଆମର ବହୁତ ପିଲା ଆସିବେ ଖାଇବାକୁ ଆପଣ ଟିକେ ରେଟ୍ ଆମ ପାଇଁ କନ୍ସେସନ୍ କରିବେ ଆଉ ଟିକେ ରେଟ୍ କଲେ ଆପଣଙ୍କର ରେଗୁଲାର ୟୁଜ ରେଗୁଲାର ଯିବୁ ଆପଣଙ୍କ କତିକି ଆଉ ହଁ ଆଉ ନୂଆ ଆଇଟମ୍ କ'ଣ କରିବେ ନା ସେଇ ଆଇଟମ୍ ସବୁ ହଁ ହଁ ହଁ ହଁ ଆମ ଆମେ ରେଗୁଲାର ଆପଣଙ୍କ ସାଙ୍ଗରେ ଯିବୁ କାରବାର କରିବୁ ଟିକେ ରେଟ୍ ଚିପ୍ କରିବେ ଟିକେ ଆଉ ହଁ ହଁ ଆମେ ରେଗୁଲାର ୟୁଜ କରିବୁ ଆପଣ ଆମର ବହୁତ ଆମର ବହୁତ ସାଙ୍ଗ ପିଲାମାନେ ଅଛନ୍ତି ସବୁ ପିଲା ହଁ ହଁ କିଛି ନାହିଁ ଆମର ରେଗୁଲାର ଆପଣଙ୍କ କତିକୁ ଯିବୁ ଆମର ଦଶ ପନ୍ଦର କୋଡ଼ିଏ ଆମର ଯିବେ ଯେଉଁ ପିଲା ଯିବେ ସବୁ ଯାଇ ସାଙ୍ଗ ହୋଇ ଆପଣଙ୍କ କତିରେ ଯାଇ ପହଞ୍ଚିବେ ସବୁ ରେଟ କଲେ ସବୁ ରେଗୁଲାର ଆମ ଆପଣଙ୍କ କତିରେ ପହଞ୍ଚିବ ନୂଆ ଆଇଟମ୍ କ'ଣ କରିବେ ଆଉ

ହଁ ହଁ କରନ୍ତୁ କରନ୍ତୁ ଆମେ ଯାଇ ପହଞ୍ଚିବୁ କିଛି ଅସୁବିଧା ନାହିଁ ଆପଣ ଯାହା କରିବା କଥା କରନ୍ତୁ ଟିକେ ୟେ କରିବେ ପିଲା ଯିବେ ଟିକେ ପରିଷ୍କାର ରଖିବେ ଆପଣ ସବୁଆଡ଼େ ପରିଷ୍କାର ପରିଚ୍ଛନ୍ନ ରଖିବେ ପିଲା ସବୁ ଯିବେ ଯିବେ ଆପଣଙ୍କ ପାଖରେ ଖାଇବେ ମନ ଖୁସି ପୂରା ପିଲା ମନ ଖୁସି ଆପଣ ଖାଇଲେ ଆପଣଙ୍କ ଘରେ ପହଞ୍ଚିବେ ସବୁବେଳେ ନା ଆପଣ ଟିକେ ସବୁ ସୁବିଧା କରିବେ ପିଲା ସବୁ ଭଲ ଭଲ ପିଲା ସବୁ ଯିବେ ଆପଣ ଖାଇବେ ଆପଣ ଖାଇଲେ ଆପଣଙ୍କୁ ଭଲ ଲାଗିଲେ ଆପଣଙ୍କ କତିରେ ପହଞ୍ଚିବେ ଆପଣ ସର୍ଭିସିଙ୍ଗଟାକୁ ଦେବେ ସର୍ଭିସିଙ୍ଗ୍ ଯଦି ଠିକ୍ ରହିବ ଆପଣଙ୍କ ହୋଟେଲରେ ଯାଇ ସବୁବେଳେ ଯାଇ ପହଞ୍ଚିବେ ହଁ ହଁ ହୁଁ ଆପଣ ପରିଷ୍କାର ପରିଚ୍ଛନ୍ନ କଲେ କଷ୍ଟମର ସବୁ ଯାଇକି ଆପଣଙ୍କ କତିରେ ପହଞ୍ଚିବେ ଆପଣ ଆପଣ ତିନି ଚାରି ହଜାର କ'ଣ ଆପଣ କଷ୍ଟମର ସର୍ଭିସିଙ୍ଗ୍ ଯଦି ଠିକରେ ଦେବେ ତିନି ହଜାର ଚାରି ହଜାର ଆପଣ ଦଶ ହଜାର ବିକିପାରିବେ ଏବଂ ସର୍ଭିସିଙ୍ଗ୍ କଥାବାର୍ତ୍ତା ବ୍ୟବହାର ଆପଣଙ୍କର ସବୁ ରହିଗଲେ ଆପଣ ସବୁ ହୋଇପାରିବ ଅଧିକ ବ୍ୟାପାର କରିପାରିବେ ହଁ ହଁ ଆମେ ଯାଇ ପହଞ୍ଚିଯିବୁ ହେଲା ହଁ ହଁ କଲ କରିବି